ହ୍ୟାଲୋ କୋଦାଳୁ କହୁଛନ୍ତି ତ ମୋ ନାମ ନୀଳକଣ୍ଠ ସାହୁ ଦଶଟା ବେଳେ ଗାଡ଼ି ଆସିବା କଥା ବର୍ତ୍ତମାନ ଆସିକି ଏଗାରଟା ବାଜିଗଲାଣି ଆମେ ସମସ୍ତେ ଅପେକ୍ଷାରେ ରହିଛୁ ସମସ୍ତେ ଅପେକ୍ଷା କରି ରହିକି ଆଉ ଲକ୍ଷ୍ୟ କରିଛୁ କେତେବେଳକୁ ଗାଡ଼ି ଆସିବ କାହିଁକି ଆସିଲାନି ଆଉ କେତେବେଳକୁ ଆସିବ ସେ କଥାଟା କୁହନ୍ତୁ